ନିଜ ଚାକିରୀ କିମ୍ବା ଅଧ୍ୟୟନ ବିଷୟରେ କହିବାକୁ ଚାହୁଛି ମୁଁ ପାଠ ଅଧ୍ୟୟନ କରି ସାରିଲି ମଧ୍ୟ ଚାକିରୀ ମିଲୁନାହିଁ ଯଦ୍ୱାରା କି ଘରେ ଘରେ ବସି କିଛି ଅନ୍ୟ ଧରଣର କାମ ମଧ୍ୟ କରୁଛି ଅଧ୍ୟୟନ ତ ସରି ଯାଇଛି ଓ ଚାକିରୀ ପାଇଁ ତାହା ଚେଷ୍ଟା ଚାଲିଛି ଦେଖୁ ଦେଖ ଆଗକୁ ଦେଖିବା କେଉଁ କେବେ ତାହା ସମ୍ପୂର୍ଣ ହବ ଘରେ ଥାଇ ଯେଉଁ କାର୍ଯ୍ୟ କରାଯାଉଛି ତାହା ମଧ୍ୟ କିଛି ପ୍ରେମାନେ ସବୁ ଠିକ ହେଲାନି ମୋ ଧୀରେ ଧୀରେ ତାହା ଚାକିରୀ ପାଇଁ ବି ଚେଷ୍ଟା ହଉ ଚାଲୁଛି ଯାହା ହବ ଧୀରେ ଧୀରେ